ହାଲୋ କୁହନ୍ତୁ ହଁ କୁହନ୍ତୁ କୁହନ୍ତୁ ଆଜ୍ଞା ହଁ କହୁନାହାଁନ୍ତି

ହଁ କରାହଉଛି କରାହଉଛି ଯେ କିନ୍ତୁ ଆମକୁ ବେଶୀ କାଠ ଟିକିଏ ଦରକାର ଭଲ ଆପଣ କେମିତି ରେଟ୍ରେ ନଉଛନ୍ତି ହଁ ହଉ ଓହୋ ଆମକୁ ସେଇ ପାଞ୍ଚ ଛଅ କୁଇଣ୍ଟାଲ୍ ଖଣ୍ଡେ ଦରକାର ଅଛି ଆଉ ଆପଣ ଯଦି ଭଲ ଚିପ୍ ରେଟ୍ରେ ଦେବେ ଆପଣଙ୍କ ଠାରୁ ଆଣିବୁ ଆମେ ଆଉ

ଓ ଆପଣ ବ ହଁ ମୁଁ ଶୁଣିଛି ଆପଣଙ୍କର ଭଲ ସପ୍ଲାାଇ ମାନେ କରନ୍ତି ହଁ ହଉ ଆଜ୍ଞା ମୁଁ ଆପଣଙ୍କୁ ମୁଁ ଜଣେଇବି ଆଉ ଆପଣ ପାଞ୍ଚ ଛଅ କୁଇଣ୍ଟାଲ୍ ଖଣ୍ଡେ ଆମକୁ ଦବେ ଆଉ ସପ୍ଲାାଇ କରିବେ ହଁ ହଉ